ଆଜ୍ଞା

ଭାଇ ଗୋଟେ ଦହିବରା ପ୍ଲେଟ ଗୋଟେ ଦିଅ

ହଁ ଭାଇ ଗୋଟେ ପ୍ଲେଟ ଦିଅନ୍ତୁ ଖାଇବା କ'ଣ ଆପଣଙ୍କର ଦହିବରା କୁଆଡ଼େ ପ୍ରସିଦ୍ଧ ଏଇଠି ତ ସବୁ ଏ ଛୁଆ କୁହାକୁହି ହୁଅନ୍ତି ଆଉ ଖରାଟା ବି ଆଜି ଜୋର ହେଇଛି ଭୋକ ବି ଟିକେ କଲାଣି ଆଉ ଦହିବରା ତ ଦେବେ ଯେ କ'ଣ ଦହିବରା ଆଉ କ'ଣ ହଉ ହଉ ନାହିଁ ମ ଏଇ ସାଧାରଣ ଦହିବରା ଯେମିତି ଦିଅନ୍ତି ସେମିତି ଦବ ଆମେ କ'ଣ ଏ ପିଲାଙ୍କ ଭଳିଆ ଜାଣିଛୁ ଯେ ଏଇଟା ଦିଅ ସେଇଟା ଦିଅ ଆମେ ତା ତା ନାଁ ତ ଆମେ ଜାଣିନଥିବୁ ଏ କେତେ ପ୍ରକାର କ'ଣ କହିଯିବେ ତେଣୁ ଦହିବରା ଟିକେ ଖାଇବି ଭୋକଟା ବି ହଉଛି ଖରାଟା ବି ଜୋରେ ହେଇଛି ଟିକେ ଦହିବରା ଟା ଖାଇବା ପାଇଁ ମନ ହେଲା ମୁଁ ରହିଗଲି ଆଉ ତମ ନାଁ ତ ମୁଁ ଶୁଣିଛି ଆଗରୁ ଯେ ଏ ଯେ ପିଲାମାନେ ସବୁ କୁହନ୍ତି ଯେ ଅଫିସ୍ ପାଖ ଦହିବରାଟା ଭଲ ବଜାର ଶେଷରେ ଯେଉଁ ଦହିବରା ଆପଣଙ୍କ ଦହିବରାଟା ଭଲ ବୋଲି ମୁଁ ଆଇଛି

ଆମ ଘରଟା ଏଇ ଚରମ୍ପା ବଜାରରେ ଶେଷ ମୁଣ୍ଡକୁ

ଏ ଛୁଆଙ୍କ କଥା କୁହନା ସିଏ ବା କହିବେ ଏଇଟା ଦିଅ ସେଇଟା ଦିଅ ସେ ଅମକୁଟା ଦିଅ ସେ ନାଁ ଫାଁ କ'ଣ ଆମେ ଜାଣିଛେ ସିଏ ଯେଉଁ ନୂଆ ନୂଆ ନାହିଁ ଇଂଲିଶ ନାଁ କହୁଛନ୍ତି

ହଁ ଏ ପିଲାଲୋକ ସିଏ ଯାହା ଗୋଟେ କହୁଛନ୍ତି ତାଙ୍କୁ ତାଙ୍କ କଥା ଟିକେ ବୁଝିଦେଲେ ତାଙ୍କ ମନ ବି ଖୁସି ହେଇଯିବ ହଁ ବଢ଼ିଆ ହେଇଛି ଘୁଗୁନିଟା ତ ବଢ଼ିଆ ହେଇଛି ହଁ ଏ ଆଳୁଦମଟା ତ ଆହୁରି ବଢ଼ିଆ ହେଇଛି ଏ ଆମେ ତ ଏଇ ବୁଢ଼ା ମଣିଷ ଏଇ ପିଆଜ ଟିକେ ଲଙ୍କା ଅଳ୍ପ ଟିକିଏ ପକେଇ ତାକୁ ଖାଇବା କଥା ସେ ଛୁଆଙ୍କର କ'ଣ ସବୁ ସେ କେତେ କେତେ ପ୍ରକାର ନାଁ କହିକିରି ତାଙ୍କର ପକେଇକି ଖାଆନ୍ତି ତାଧିଅରେ ଆମର କ'ଣ ଅଛି ହଉ ଭଲ ଲାଗୁଛି ବି ଦହିବରାଟା ଭଲ ହେଇଛି ଆଉ କେତେ ପଇସା ପ୍ଲେଟ ନେବେ ହଉ ଭାଇ ସବୁ ସେ କ'ଣ ଆମର ସେଇଠି ଯେ ଦଉଛି ସିଏ କ'ଣ ନଉଛି ଆଉ ଇଏ ତ

ହଁ ସେ ଲୋକ ଶାନ୍ତି ହେଇକିରି ଯାଆନ୍ତୁ ହଉ ହଉ ନବ

ଠିକ୍ ଅଛି ମୁଁ ଆଉ ଆସିଲେ ଏଇପଟେ ଆସୁଛି ତ ଆଇଲେ ଆସିବି ଆଉ ହଉ ହଉ ଯାଉଛି